ହଁ ମୁଁ ସମ୍ବାଦ ଖବର କାଗଜ ବିଷୟରେ ସ୍ୱାଧୀନତା ହେଠିଥିରେ ଆଜିକାଲି ଖବରକୁ ପ୍ରସାରିତ ହେଉଛିି ସଠିକ୍ ଖବର ହେଲେ ତା' ଦେହରେ ମୁଁ ବହୁ ବିଶ୍ୱାସ କରେ